ହଁ ମୁଁ ଇଲେକ୍ଟ୍ରିସିଆନ ଇଲେକ୍ଟ୍ରି କାମ କରେ

ହଁ ମୁଁ ଇଲେକ୍ଟ୍ରିସିଆନ୍ କରିବି ଆପଣଙ୍କ କାମ କିଛି ଅସୁବିଧା ନାହିଁ କ'ଣ ଜାଣିବା ପାଇଁ ପାଇଁ ଚାହୁଁଛନ୍ତି କୁହନ୍ତୁ

ଆପଣଙ୍କର ଆଗରୁ ୱାରିଂ ହେଇଥିଲା କି ଆଗରୁ ଆପଣ ଅଲଗା କୌଣସି ଇଲେକ୍ଟ୍ରିସିଆନ୍ ପାଖରୁ ବୁଝିଥିଲେ କେତେ କ'ଣ ଖର୍ଚ୍ଚ ହେବ ଲାଟ୍ରିନ୍ ବାଥ୍ରୁମ୍ ତାପରେ ଆପଣଙ୍କର କିଚେନ୍ ଆଉ ବେଡ୍ରୁମ୍ ଡ୍ରଇଂରୁମ୍ ବି ଆଉ ଗାର୍ଡେନ୍ ହେରିକା ଲଗାଇବାର ଅଛି କି କିଛି ହଁ ଆପଣଙ୍କର ଦେଢ଼ ଲକ୍ଷ ଉପରେ ଖର୍ଚ୍ଚ ହେବ ଆଜ୍ଞା କାହିଁକିନା ଆପଣଙ୍କର ନୂଆ ୱାରିଂ ହେଉଛି ନା ତେଣୁ ସବୁ ବହୁତ କିଛି ଲାଗିବ ଆଉ କମ୍ପାନୀ ଜିନିଷ ଲଗାଇବୁ ଆପଣଙ୍କର ହାଭେଲସ୍ କମ୍ପାନୀର ଲାଗିବ ହଁ ସେଇଟା ଭଲ କମ୍ପାନୀ ଅଲଗା କମ୍ପାନୀ ଯେହେତୁ ବର୍ତ୍ତମାନ ସେଇଟା ନୂଆ ଆସିଛି ତେଣୁ ଭଲ ଫିଚର୍ସ ବି ଅଛି ସେଥିରେ ଆପଣଙ୍କର ସବୁ ଭଲ ଆସିବ ତାର ୱାଏର ଗୁଡ଼ା ସବୁ କପରରେ ଆସିବ ଆପଣଙ୍କର ଆର୍ଥିଂ ଆମେ ସବୁ କପର୍ରେ କରିଦେବୁ କିଛି ପ୍ରୋବ୍ଲେମ ନାହିଁ ସବୁକିଛି ରେଡି ହେଇଯିବ ଆପଣ କିଛି ବ୍ୟସ୍ତ ନିଅନ୍ତୁନି ହଁ ସବୁ ଏଇଥିରେ ଇନ୍କ୍ଲୁଡ୍ ହେଇକି ଆପଣଙ୍କୁ କହୁଛି ହଁ କରନ୍ତୁ ଆପଣ ମୁଁ ଗଲେ ଦେଖିଲେ ସବୁଟି କ'ଣ କେମିତି ଦେଖିଲେ ଆପଣଙ୍କୁ ତା'ପରେ କହିବି କମ୍ ହେଇପାରିବ କି ନାହିଁ ଦେଖନ୍ତୁ ଆପଣଙ୍କର ଯେତିକି ସ୍କୋୟାର ଫିଟ୍ କହିଲେ ସେତିକିରେ ଆମର ଏତିକି ମାନେ ଲୋଏଷ୍ଟ ବଜେଟରେ ହିଁ ମୁଁ ଆପଣଙ୍କୁ କହିଛି ୟାଠୁ କମ୍ରେ କରିବା କଷ୍ଟ ତଥାପି ଆମେ ଯିବୁ ଚାରି ପାଞ୍ଚଜଣ କାମ କରିବୁ ତିନି ଚାରି ଦିନ ଧରି କାମ କରିବୁ ସାତଦିନ ବି ଲାଗିପାରେ ତେଣୁ ପୁଣି ଗାର୍ଡେନ୍ ଅଛି ଆପଣଙ୍କ ବାହାରେ ବି କାମ ଅଛି ତେଣୁ ଅଧିକା ବରଂ ଖର୍ଚ୍ଚ ହେବ ୟାଠୁ କମ୍ ଖର୍ଚ୍ଚ ହେବନି ହଁ ସବୁଆଡ଼େ ସବୁଆଡ଼େ ଆପଣ ବାହାରେ ବି ଲଗାଇଲେ ଯେଭଳିଆ ଆପଣ କାମ କରିବେ ସେଭଳିଆ ଆପଣଙ୍କର ଖର୍ଚ୍ଚ ହେବ ନା ସେଗୁଡ଼ା ଏକ୍ସଟ୍ରା ଚାର୍ଜେସ୍ ଲାଗିବ ଆପଣଙ୍କ ଘର ୱାରିଂରେ ସେଗୁଡ଼ା ଆସିବନି ସେଇଟା ଏକ୍ସଟ୍ରା ଚାର୍ଜେସ୍ ଲାଗିବ ଆପଣଙ୍କର ସେଇଟା ଆପଣଙ୍କର ଲାଇଟ୍ ଯଦି ହାଭେଲସ୍ର ଲଗାଇବେ ଅଧିକ ଲାଗିବ ଅଲଗା କମ୍ପାନୀର ଲଗାଇଲେ ଅଳ୍ପ ଖର୍ଚ୍ଚ ହେବ ତଥାପି ଆପଣଙ୍କର ମାନିକି ଚାଲନ୍ତୁ କୋଡ଼ିଏ ହଜାର ପାଖାପାଖି ଲାଗିବ

ଆପଣ ଯେବେ କହିବେ ଆମେ ବର୍ତ୍ତମାନ ତ ଆମର କାମ ନାହିଁ ଫ୍ରି ଅଛୁ ଆମର ସେମିତି ସିଡ୍ୟୁଲ୍ ନାହିଁ ଆପଣ ଯେବେ କହିବେ ଆମେ ଯାଇକି କାମ କରିକି ଆସିବୁ ପାଞ୍ଚ ତା ଠିକ୍ ଅଛି ପାଞ୍ଚ ତାରିଖ ଆମେ ଯିବୁ ଦୁଇ ଜଣ ଯିବୁ ଦେଖିକି ଆସିବୁ ପାଞ୍ଚ ତାରିଖ ପରେ ଆମେ କେତେ କ'ଣ ଖର୍ଚ୍ଚ ହେବ ଆପଣଙ୍କ ଏଷ୍ଟିମେଟ୍ କରିଦେଇକି ଆସିବୁ ତା'ପରେ ଯାହା କରିବା ଆଉ ପାଞ୍ଚ ତାରିଖ ଆମେ ଯଦି ଦେଖିଲୁ ଆମେ ଦଶ ତାରିଖ ପରେ ଆମେ ଷ୍ଟାର୍ଟ କରିବୁ ପାଞ୍ଚ ତାରିଖ ପରେ ହେବନି ଆମର କିଛି ଛୁଟି ଅଛି ପିଲାଙ୍କର ପିଲା ରହିବେନି ତେଣୁ ପାଞ୍ଚ ତାରିଖ ପରେ ହେଇପାରିବନି ଦଶ ତାରିଖ ପରେ ଆମେ କାମ କରିବୁ କିଛି ପ୍ରୋବ୍ଲେମ ହେବନି ଆମ ପିଲା କାମ କରିବେ ଛୁଟିରେ ବି କାମ କରିବେ ଆଜ୍ଞା ଆଜ୍ଞା